ବୃହତ ଚାଷୀ ଅପେକ୍ଷା କ୍ଷୁଦ୍ର ଚାଷୀଙ୍କୁ ବହୁତ କମ୍ ଫସଲ ଆଦାୟ ହୁଏ କ୍ଷୁଦ୍ର ଚାଷୀମାନେ ବୃହତ ଚାଷୀମାନଙ୍କ ଠାରୁ ବହୁତ କମ୍ ଚାଷ କରନ୍ତି କ୍ଷୁଦ୍ର ଚାଷୀମାନଙ୍କ ଫସଲ ବହୁତୁ କମ୍ ଆଦାୟ ହୁଏ ପନିପରିବା ବି କମ୍ ଆଦାୟ ହୁଏ ବୃହତ ଚାଷୀ ଥିବାରୁ କ୍ଷୁଦ୍ରଚଷୀଙ୍କୁ ଲାଭ ମିଳିପାରେ ନାହିଁ କ୍ଷୁଦ୍ର ଚାଷୀମାନାନଙ୍କ ପାଇଁ କୌଣସି ସରକାରଙ୍କ ତରଫରୁ ସହଯୋଗ ବି ନାହିଁ ତେଣୁ କ୍ଷୁଦ୍ର ଚାଷୀମାନେ ଭଲ ଫସଲ ଆଦାୟ କରିପାରୁନାହାନ୍ତି ବୃହତ ଚାଷୀ ଅପେକ୍ଷା କ୍ଷୁଦ୍ର ଚାଷୀ କମ୍ ଚାଷ କରେ କାହିଁକିନା ଚାଷୀଙ୍କୁ ବହୁତ କଷ୍ଟ ହୁଏ କିନ୍ତୁ ବୃହତ ଚାଷୀ କ୍ଷୁଦ୍ର ଚାଷୀ ଅପେକ୍ଷା ସିଏ ବହୁତ ଚାଷ ଲାଭ କରେ କ୍ଷୁଦ୍ର ଚାଷୀ କରିପାରେ ନାହିଁ ସରକାରଙ୍କ ତରଫରୁ ସେମାନଙ୍କୁ କିଛି ବି ସାହାଯ୍ୟ ମିଳୁପାରୁନାହିଁ ତେଣୁ କ୍ଷୁଦ୍ର ଚାଷୀ ଅଭାବିତ ଲାଭ କରୁଛି